ହ୍ୟାଲୋ ସ୍ଵାତି ରେଷ୍ଟୁରାଣ୍ଟ୍ ମୁଇଁ କେତେବେଲୁ ତମର୍ ନିକେ ମୋର୍ ଇ ଡ଼ାଏଲ୍ ଭାତ୍ ତର୍କାରି ଡ଼ାଲ୍ମା ମାଂସ ଅର୍ଡ଼ର୍ କରିଥିଲି କେତେ ଟାଇମ୍ ହେଇଗଲାନେ ଆର୍ କେତେବେଲ୍ କେ ଆସ୍ବା ମୋର୍ ସେଟା ମତେ ଭୋକ୍ ଖୋବ୍ କଲାନେ ମୁଇଁ ତମ୍କେ କରିକିନା ଦୁଇ ଘଣ୍ଟା କି ତିନ୍ ଘଣ୍ଟା ହେଇଗଲାନେ ଆମର୍ ପରିବାର୍ ସବ୍କର୍ କା'ଯେ କରିଛେଁ କେତେବେଲ୍ କେ ଆସ୍ବା ବେଶି ଟାଇମ୍ ହେଲାନେ ଆମେ ଯେ କେତେବେଲୁ ଜଗିକିନା ରହିଛୁଁ ଛୁଆମାନେ ବି ଆମର୍ ପରିବାର୍ ନେ ଅଛନ୍ ଟିକେ ଜଲ୍ଦି ଜଲ୍ଦି ପଠେଇ ଦିଅନ୍ କେତେ ଲେଟ୍ ହେଉଛେ ଏ ତମର୍ ରେଷ୍ଟୁରାଣ୍ଟ୍ ଭଲ୍ଟା ବୋଲିକିନା ମୁଇଁ ଅର୍ଡ଼ର୍ କରିଥିଲି ହେଲେ ତମେ ତ ନାଇଁ ଇ'ଟା କରୁଛ ଜଲ୍ଦି ଟିକେ ଦୟାକରି କିନା ପଠେଇ ଦେଉନ୍ ଆମର୍ କେତେ ଲେଟ୍ ହେଲାନେ ଛୁଆପିଲା ମାନେ ଭୁକେ ହେଇଗଲେନେ କାନ୍ଦୁଛନ୍ ଟିକେ ଜଲ୍ଦି ଜଲ୍ଦି କରୁନ୍ ପଠେଇ ଦେଉନ୍ ଟିକେ ଜଲ୍ଦି